ଏବେ ଲୋକମାନେ ସାଧାରଣତଃ ହାତରେ କେହି ଧାନ କାଟୁନାହାନ୍ତି ଧାନକଟା ମେସିନ୍ରେ ଧାନ କଟାଯାଉଛି ସେହି ମେସିନ୍ରେ ବି ଅମଳ କରାଯାଉଛି ଅମଳ କରିକି ଲୋକ ଘରକୁ ଆଣୁଛନ୍ତି ହଳ ବି ଟ୍ରାକ୍ଟର୍ରେ କରୁଛନ୍ତି ତଳେ ଯେତେବେଳେ ରୁଆ ହେଉଛି ସେଥିପାଇଁ ବି ମେସିନ୍ ବାହାରିଛି ତଳି ମେସିନ୍ରେ ପୂରେଇଲେ ଆପେ ଆପେ ବିଲରେ ଏ ରୁ ରୋଇ ହେଇଯାଉଛି ଆଉ ଧାନ କଟା ମେ ଧାନ ବାଡ଼ିଆ ମେସିନ୍ ବି ବାହାରିଲାଣି ଧାନକୁ ବାଡ଼ିଆ ମେସିନ୍ ବି ଯେଉଁ ସେଥିରେ ଲୋକ ଧାନ ବାଡ଼େଇ ଅଗମଳାକୁ ସାଇଜ କରି ବିକିକି ସେଥିରେ ବହୁତ ଉପକୃତ ହେଉଛନ୍ତି ବିଭିନ୍ନ ପ୍ରକାର ଔଷଧ ମାରିବାପାଇଁ କୀଟନାଶକ ଔଷଧ ସହିତ ମେସିନ୍ ବି ବାହାରିଲାଣି ସେଗୁଡ଼ା ସ୍ପ୍ରେ କରିକି ପୋକଜୋକ ବିଭିନ୍ନ ପ୍ରକାର ଜୀବାଣୁକୁ ମରା ମାରି ଦେଉଛନ୍ତି ଆଉ ଆଧୁନିକ ଯୁଗରେ ମଣିଷମାନେ ବହୁତ ସୁବିଧାରେ ଚାଷବାସ କଲେଣି ଏବଂ ସେଥିରେ ଉପକୃତ ହେଲେଣି ସେଥିପାଇଁ

କାର୍ଯ୍ୟକାରୀ କରୁଛନ୍ତି ଏବଂ ସେଥିରେ ବହୁତ ଉପଶମ ପାଇ ସେମାନଙ୍କୁ ମିଳୁଛି